ହଁ ବର୍ଷା ହଁ ପଠାନ୍ ରିଲିଜ୍ ହୋଇଛି ପା ହଁ ଢେଙ୍କାନାଳ ସତ ନା କ'ଣ ମୋର ଦେଖିବାକୁ ଭାରି ଇଚ୍ଛା ସେଟା ବି ଆସୁନି ମୋବାଇଲ୍ ଫୋନ୍ରେ ଆଉ ଢେଙ୍କାନାଳଠି ଏବେ ପଡ଼ିଛି ହଉ ଚାଲୁନୁ ତୋର ମୋର ସାଙ୍ଗ ହୋଇକି ଯିବା ହଉ ଠିକ୍ ଅଛି ସେ ତୁ ବ୍ୟସ୍ତ ହୁଅନା ମୁଁ ଘରଠିକୁ ଯିବି ଯାଇଁଲୁ କି ମୁଁ ଘରଠିକୁ ଯାଇକି ମାମାଙ୍କୁ କହିବି ମୁଁ ଗୋଟେ ଇଣ୍ଟରଭ୍ୟୁ ଅଛି ମୋର ବି ଏମିତିରେ ଢେଙ୍କାନାଳରେ ଗୋଟେ ଇଣ୍ଟରଭ୍ୟୁ ଅଛି ଦଶଟା ବେଳେ ସେଇଟା କେତେବେଳେ ପଡ଼ିବ ମୁଭିଟା କେତେବେଳେ ପଡ଼ିବ ଇଭିନିଙ୍ଗ୍ରେ ହେଲେ ଆମେ ଯିବା କେମିତି ତୋ ସ୍କୁଟି ନେବା ନା ମୋ ବାଇକ୍ଟା ନେଇଯିବା ହଁ ହଁ ଠିକ୍ ଅଛି ବାଇକ୍ ହେଲେ ତୁ ଚଲେଇପାରିବୁନି ବହୁତ ବାଟ ହୋଇଯାଉଛି ଆଉ ଆମେ ସ୍କୁଟି ନେଇଯିବା ତୁ ଚଲେଇଦେବୁ ମୁଁ ଚଲେଇଦେବି ମିଶିକି ପଳେଇବା ଆଉ ଆମେ ରହିବା ନା ଇଭିନିଙ୍ଗ୍ରେ ତ ଦେଖିବା ଦେଖିକି ଆସିବା ହେରି ନା ରହିବା

ହଁ ହଉ ଠିକ୍ ଅଛି ଆମେ ଖାଇବା ହୋଟେଲ୍ରେ ଖାଇଦେବା

ହଁ ନାଇଁ ତୁ ଟେନ୍ସନ୍ ନେନା ମୁଁ ଦେବି ତୁ ଟେନ୍ସନ୍ ନେନା ତୁ ଚାଲ ଦେଖିବୁ ଆଉ କ'ଣ ତୁ ଆସିଲା ବେଳକୁ ଦେବୁ ଆଉ ହଁ ପଠାନ୍ଟା ବାହାରିଲାଣି ମୋର ବି ଇଛା ବହୁତ ମୁଁ ବି ଭାବେ ଯେ କେଉଁଠି ପଡ଼ିବ ଫାଷ୍ଟ୍ ଟାଇମ୍ କେଉଁଠି ପଡ଼ିବ ସେଇଟା ଢେଙ୍କାନାଳ ବହୁତ ବାଟ ହୋଇଯାଉଛି ତା'ପରେ ମାମାଙ୍କୁ ବି କହିବାକୁ ପଡ଼ିବ ନା ନା ହଁ ସେଇଟା ତ ସତ କଥା ଫାଷ୍ଟ୍ ଟାଇମ୍ ଦେଖିବାଟା ଟିକିଏ ମଜା ନିଆରା ଅଛି ହଁ ସେଇଟା ଆମର କେଉଁଠି ଜଗନ୍ନାଥ ମନ୍ଦିର ଢେଙ୍କାନାଳ ଢେଙ୍କାନାଳଟି ହଉ ଢେଙ୍କାନାଳ ହେଲେ ଆମେ ସାଢେ ଛଅଟା ସାତଟାରେ ଖଣ୍ଡେ ବାହାରିପଡ଼ିବା ବାହାରିପଡ଼ିଲେ ସେଇଠି ନଅଟା ସାଢ଼େ ନଅଟା ବେଳକୁ ପହଞ୍ଚି ଯିବା ପହଞ୍ଚିଗଲେ ମୁଁ ଇଣ୍ଟରଭ୍ୟୁଟା ଆଗ ଦେଇଦେବି ମୋର ଘଣ୍ଟେ ପଇଁଚାଳିଶ ମିନିଟ୍ ଇଣ୍ଟର୍ଭ୍ୟୁ ଅଛି ଇଣ୍ଟର୍ଭ୍ୟୁ ଦେଇସାରିଲା ପରେ ଆମେ ତୋର ପା ସାଙ୍ଗ କିଏ ଅଛନ୍ତି ସେଇଠି ଫାଷ୍ଟ୍ ଖାଇଦେଇକି ଆଉ ତୁ ତାକୁ କଲ୍ କରିବୁ ତାଙ୍କ ଘରଠି ଯାଇକି ରହିଯିବା ପାଞ୍ଚଟା ସାଢ଼େ ପାଞ୍ଚଟା ପର୍ଯ୍ୟନ୍ତ ତା'ପରେ ଶୋକୁ ଆସିବା ତାକୁ ବି କହିବା ସେ ଯଦି ଆସିବ ଭଲ କଥା ଛଅଟାରେ ତ ଆରମ୍ଭ ହେବ ମୁଭିଟା ହଁ ହଁ ତୁ ତାକୁ ବୁଝେ ସେ ଅଛି କି ନାହିଁ ଯଦି ବି ନଥିବ ତାଙ୍କ ଘରଟା ଆଡ଼୍ରେସ୍ ଦେଲେ ପୁଣି ଆମେ ଯାଇକି ପହଞ୍ଚିବା ନା ଆମେ ତ ଯେମିତି ହେଲେ ରହିବାକୁ ପଡ଼ିବ ତାଙ୍କ ଘରଠି କାରଣ ଏତେ ସମୟ କ'ଣ ବାହାରେ ବୁଲିବା କି ମୋର ଇଣ୍ଟର୍ଭ୍ୟୁ ସରିବ ଘଣ୍ଟେ ପଇଁଚାଳିଶ ମିନିଟ୍ରେ ଏଗାରଟା ପଇଁଚାଳିଶରେ ଇଣ୍ଟର୍ଭ୍ୟୁ ସରିବ ହେଲେ ଛଅଟା ବେଳକୁ ଯାଇକି ମୁଭି ଷ୍ଟାର୍ଟ୍ ହେବ ଦେଖିଛୁ ଟି ହଁ ହଁ ତୁ ତାକୁ କଲ୍ କରିଦେ କଲ୍ କରିକି ଆଗ ବୁଝିଦେ ସେ ଅଛି କି ନାହିଁ ହେଲା ଆଉ ଯଦି ଥିବ ତାକୁ କହିବୁ ଆମେ ଆସିବା ବୋଲି ମୁଭି ଦେଖିବାକୁ ତାକୁ କହିବୁ ଆମେ ଇଆଡ଼ୁ ଦୁଇଟା ସାଙ୍ଗ ଯାଉଛୁ ଆଉ ତୁ ବି ଆସିବୁ ମୁଭି ଦେଖିବାକୁ ଯଦି ନାହିଁ ଆଉ ତାଙ୍କ ଘରଠି କିଛି ସମୟ କାଟିଦେବା ତା'ପରେ ଦେଖିବା ରାତିରେ ହେବ ଯଦି ଆସିବା ନହେଲେ ରହିଯିବା ତାଙ୍କ ଘରଠି ସକାଳୁ ଆସିବା ଆଉ ହଉ ତୁ ହଉ ତୁ ପ୍ୟାକିଂ କର ବ୍ୟାଗ୍ରେ ସବୁ ପ୍ୟାକିଂ କରିଦେ ଯାହା ନେବା କଥା ହଁ ମୁଁ ମାମାଙ୍କୁ କହିବି ହେଲା ମୁଁ ଯାଉଛି ମାମାଙ୍କୁ କହିବି ମୁଁ ତ ଆଜି ଯାଉଛି ଗାଁଠିକି ଆଉ ମାମାଙ୍କୁ କହିବି ଆମେ ଯିବା ଦେଖିବାକୁ ଯେମିତି ହେଲେ